ମୁଁ ଏକ ଟ୍ରେନ୍ରେ ଥରେ ଭୁବନେଶ୍ୱରରୁ କଲିକତା ଯାଉଥିଲି ସେଇ ଟ୍ରେନ୍ରେ ନାମ ହେଲା ଧଉଳି ଏକ୍ସପ୍ରେସ୍ ଏହାର ସିଟ୍ରେ ବସିବାପାଇଁ ବହୁତ ଆରାମଦାୟକ ଏହାର ଇଞ୍ଜିନ୍ ଅଧିକ ଶବ୍ଦ କରିଥାଏ ଯାହାକି ଟ୍ରେନ୍ରେ ବସିବାକୁ ବିରକ୍ତ ଲାଗେ ଏହା ଯେତେବେଳେ ଲାଇନ୍ରେ ଚାଲେ ତାହାର ଚକ ଶବ୍ଦ ଅଧିକ ହୋଇଥାଏ ମୁଁ ସବୁବେଳେ ଟ୍ରେନ୍ର ଝରକା ପାଖରେ ବସିବାକୁ ପସନ୍ଦ କରେ